ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଗୋଟେ ବୃତ୍ତିଭାବେ ବା ଜୀବନଶୈଳୀ ଭାବେ ଦେଖିଥାନ୍ତି ଯୁବକମାନେ ଏବେ ବିଭିନ୍ନପ୍ରକାର ନୂତନ ଶୈଳୀଗୁଡ଼ିକ ବ୍ୟବହାର କରୁଛନ୍ତି କୃଷିରେ ଯେପରିକି ଆଗରୁ କେମିତି ଲୋକମାନଙ୍କୁ ଲଗେଇକି ଧାନ କଟାକଟି ଏଗୁରା ଚାଲୁଥିଲା ମାତ୍ର ଏବେ କମ୍ ସମୟର ଅଭାବରୁ ଏବେ ମେସିନ୍ ଲଗେଇକି ସବୁ ଧାନକଟା ଚାଲିଛି ଆଗୁରୁ ନିଜ ହାତରେ ସମସ୍ତେ ଔଷଧ ଛିଞ୍ଚନ ଏଗୁଡ଼ିକ ମଧ୍ୟ ନିଜ ହାତରେ କରିବାକୁ ପଡ଼ୁଥିଲା ମାତ୍ର ଏବେ ଡ୍ରୋନ୍ ଏଗୁଡ଼ାକ ମାଧ୍ୟମରେ ଔଷଧ ଛିଞ୍ଚନ ଏଗୁରା ମଧ୍ୟ ସବୁ କରିପାରୁଛନ୍ତି ବା ନିଜେ ପରିଶ୍ର ଅଧିକା ପରିଶ୍ରମ କରି ନିଜର ପଇସା ବଞ୍ଚିବାପାଇଁ ନିଜେ ଅଧିକା ପରିଶ୍ରମ କରି ସମସ୍ତ କାର୍ଯ୍ୟ କରିପାରୁଛନ୍ତି ବିଭିନ୍ନପ୍ରକାର ପ୍ରଣାଳୀମଧ୍ୟରେ ଏଥିରେ ବ୍ୟବହାର କରୁଛନ୍ତି କୃଷକମାନେ